ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ କାରଣ ଗ୍ରାମାଞ୍ଚଳରେ ଏମିତି ଇଷ୍ଟଦେବୀ ମାନେ ବହୁତ ପୂଜା ପାଇଥାନ୍ତି ଏବଂ ଗ୍ରାମାଞ୍ଚଳାରେ ବହୁତ ଜାଗାରୁ ବହୁତ ଲୋକମାନେ ଦେଖିଆନ୍ତି ଭିଡ଼ ମଧ୍ୟ ଥାଏ ମିନା ବଜାର ଯେନ୍ଁଟା ବସିଥାଏ ଏବଂ ସହରାଞ୍ଚଳାରେ କମ ଭିଡ଼ ମଧ୍ୟ ଥାଏ ଏବଂ କମ୍ କମ୍ ଯାତ୍ରା ହେବା ଯେ ଅପେକ୍ଷା ଗ୍ରାମାଞ୍ଚଳାରେ ବହୁତ ପ୍ରକାର ଦେବା ଦେବୀ ଇଷ୍ଟଦେବୀ ମାନେ ପୂଜା ପାଇଥାନ୍ତି ଏବଂ ଗ୍ରାମାଞ୍ଚଳ ଏକ ଦେବା ଦେବୀଙ୍କ ଏକ ରକ୍ଷଣଶୀଳ ଜାଗା ଅଟେ ଏବଂ ତା' ଅପେକ୍ଷା ସହରାଞ୍ଚଳ ମଧ୍ୟ ଏକ ରକ୍ଷଣଶୀଳ ଅଞ୍ଚଳ ଅଟେ ମଧ୍ୟ ହେଲେ ବି ଗ୍ରାମାଞ୍ଚଳ ଏକ ବହୁତ ଇଷ୍ଟ ଦେବା ଇଷ୍ଟ ଦେବା ଦେବୀ ମାନଙ୍କର ପ୍ରମୁଖ ସାଂସ୍କୃତିକ